ଦେଖନ୍ତୁ ମୁଁ ରେସିପିରେ ଗୋଟେ ଘଣ୍ଟା ସମୟ ଦେଇଥାଏ ଆଉ ମୋତେ ସବୁବେଳେ ଚିକେନ୍ ରୋଷେଇ କରିବା ପାଇଁ ବହୁତ ଭଲଲାଗେ କାହିଁକିନା ଚିକେନ୍ ମସଲା ରୋଷେଇ କଲେ ମୋତେ ଖୁସି ଲାଗେ ଆନନ୍ଦ ମିଳେ ଆଉ ଏହା ପାଖାପାଖି ଗୋଟେ ଘଣ୍ଟା ଲାଗିଯାଏ ମୋତେ ଆଉ ଚିକେନ୍ ତିଆରି କରିବାକୁ ହେଲେ ଆମେ ପିଆଜ ଦରକାର ତେଲ ଦରକାର ଲୁଣ ଦରକାର ଅଦା ରସୁଣ ପେଷ୍ଟ ଦରକାର ନନଭେଜ୍ ଦରକାର ଜିରା ମସଲା ଗୁଣ୍ଡ ଦରକାର ଲଙ୍କା ଗୁଣ୍ଡ ଦରକାର ହଳଦୀ ଗୁଣ୍ଡ ପ୍ରଥମ ଆମେ ତେଲକୁ ଗରମ କରି ତାପରେ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜିବା ଲାଲ୍ ହେଲା ଭଲ ଭାବରେ ସବୁପ୍ରକାର ମସଲାକୁ ସେଇଥିରେ ଦେଇଦେବା ମସଲା ଦେଲା ପରେ ଦଶ ମିନିଟ୍ ଗଲା ପରେ ପୁଣି କିଛି ପାଣି ଦେଇ ତାକୁ ଢାଙ୍କିଦେବା ଢାଙ୍କି ସାରିଲା ପରେ ଆଉ କାଢ଼ି ଦେଇ ମାଂସକୁ ଆମେ ସବୁ ଦେଇକି କଷିବା ଆଧା ଘଣ୍ଟା କଷି ସାରିଲା ପରେ ପୁଣି କିଛି ପାଣି ଦେଇ ପୁଣି ସିଝେଇବା ଆଧଘଣ୍ଟାରୁ ଗୋଟେ ଘଣ୍ଟା ହେଲା ପରେ ତାକୁ ଆମେ କଢ଼ିକି ପୁଣି କିଛି ପାଣି ଦେଇକି ପୁଣି ଢାଙ୍କି ଦେବା ଆଉ କିଛି ସମୟ ଗଲା ପରେ ଦଶରୁ ପନ୍ଦର ମିନିଟ୍ ଗଲା ପରେ ଢାଙ୍କୁଣୀଟା କାଢ଼ିଦେବା ତାପରେ ତାକୁ ଓହ୍ଲେଇ ଆଣିକି ଥଣ୍ଡା ହେଲା ପରେ ତାକୁ ଖାଇବା